ମୋର ତ ଗୋଟେ ଲକ୍ଷ୍ୟ ଥିଲା ବଡ଼ ଲକ୍ଷ୍ୟ ଥିଲା ଯେ ମୁଁ ଗୋଟେ ସିଙ୍ଗର ହେବି ଗୋଟେ ଆର୍ଟିଷ୍ଟ ହେଇପାରିବି କିନ୍ତୁ ପାରିବାରିକ ଏମିତି ଗୋଟେ ସମସ୍ୟା ଆସିଲା ଯେହେତୁ ମୋତେ କମ୍ ପାଠ ପଢ଼ିଥିଲେହେଲେ ମଧ୍ୟ କିଛି ଅର୍ଥ ଉପାର୍ଜନ କରିବା ପାଇଁ ବାପା ମାଆ ପାଖରେ ରହିବାକୁ ପଡ଼ିଲା ଯେହେତୁ ବାପା ମାଆଙ୍କର ଦାୟିତ୍ୱ ସବୁ ନେବାକୁ ପଡ଼ିଲା ତା'ପରେ ବହୁତ ଅନୁଭୂତି ମୋର ହଜାର ଅନୁଭୂତି ଅଛି ଏନ ଏମ୍ ଟ୍ରେନିଂ ପାଇଁ ସ୍ୱାସ୍ଥ୍ୟକର୍ମୀ ହେବା ପାଇଁ ଟ୍ରେନିଂ ନେଲି ତାଲିମ କିନ୍ତୁ ଅର୍ଥ ଅଭାବରେ ମୁଁ ସେ ତାଲିମକୁ ପୂରଣ କରିପାରିଲିନି ସର୍ବଶେଷରେ କମ୍ ଟଙ୍କା ହେଲେ ବି ମଧ୍ୟ ମୁଁ ଗୋଟେ ଗାଁରେ ଗୋଟେ ଫିଲ୍ଡରେ ଗୋଟେ କିଛି ସେବା କରିବା ପାଇଁ ଗୋଟେ କାର୍ଯ୍ୟରେ ନିଯୁକ୍ତି ପାଇଲି ସେ କାର୍ଯ୍ୟରେ ନିଯୁକ୍ତି ପାଇ ବହୁତ ଧନ୍ୟମନେ କଲି କାରଣ ଭଗବାନ ମାନବ ସେବା ଭଗବାନ ସେବା ସବୁ ମଣିଷର ସେବା ଯୋଗେଇଲି ସବୁ ଗର୍ଭବତୀଠୁ ଆରମ୍ଭ କରିକି ଶିଶୁଠୁ ଆରମ୍ଭ କରି କିଶୋରୀ ବାଳିକା ଗୋଟେ ମୁଁ ସେବା ଯୋଗେଇକିରି ଆଜି କମ୍ ଟଙ୍କା ପାଇଲିଣି ମଧ୍ୟ ଯେତିକି ଟଙ୍କା ପାଉଛି ପାରିଶ୍ରମିକ ମୂଲ୍ୟଟା ତା'ର ଦଶ ଗୁଣ କାର୍ଯ୍ୟରେ ମୁଁ ଲଗଉଛି ମୁଁ ନିଜକୁ ନିଜ ବହୁତ ସାଟିସ୍ଫାଏ ହେଇଛି ଆଉ ପ୍ରଥମ ଲକ୍ଷ ଥିଲା ଗୋଟେ ସିଙ୍ଗର ହେବି ବାହା ହେଇକିରି ବାହାହେଲା ପରେ ଅନ୍ୟ ଜାଗାରେ ରହିବି ବଡ଼ ଚାକିରୀ କରିବି ଏମିତି ଗୋଟେ ଲକ୍ଷ୍ୟ ଥିଲା ହେଇପାରିଲାନି